ନିର୍ବାଚନ ହେଉଛି ଆମ ସମ୍ବିଧାନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନିର୍ବାଚନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ଯାହାଦ୍ୱାରା ନିର୍ବାଚନ ର ଦଳୀୟ ସମର୍ଥକ ମାନେ ବହୁ ଭଙ୍ଗାରୁଜା କରିବା ସହିତ ଭୋଟ ବାକ୍ସ ମଧ୍ୟ ଉଠାଇ ମଧ୍ୟ ଉଠାଇ ନେଇଥାନ୍ତି ଏହି ଏହି ସମୟରେ କିଛି ବ୍ୟକ୍ତି ମାନେ ଟଙ୍କା ବାଣ୍ଟି ଥାଆନ୍ତି ଯାହାଦ୍ୱାରା ବହୁ ମାଡ଼ ପିଟି ମଧ୍ୟ କରିଥାନ୍ତି ଭୋଟ ଦେବା ସମୟରେ ବହୁ ଗଣ୍ଡଗୋଳ ମଧ୍ୟ କରିଥାନ୍ତି ଯାହାଦ୍ୱାରା ବହୁ ବ୍ୟକ୍ତି ମାନେ ଆହତ ମଧ୍ୟ ହୋଇଥାନ୍ତି ଏହାର କୁପ୍ରଭାବ ସବୁ ଲୋକମାନଙ୍କ ଉପରେ ପଡ଼ିଥାଏ ଶହେ ଚ ବାଧ୍ୟ ହୋଇ ପୋଲିସ ଶହେ ଚଉରାଳିଶ ଧାରା ଦ୍ୱାରା ଲୋକମାନେ ବାହାରକୁ ବାହାରି ପାରନ୍ତି ନାହିଁ ଏହା ଦ୍ୱାରା ବହୁ ବାଧା ଉପୁଜି ଥାଏ